ଆଜିକାଲି ଆମ ଅଞ୍ଚଳରେ ଆମ ପିଲାମାନେ ପାଠ ପଢ଼ି ମଧ୍ୟ ବେକାର ହୋଇକି ଘରେ ବସିଛନ୍ତି ମାନେ ଚାକିରି କରିକି ଘରେ ଚାକିରି ବାକିରୀ କରି ପାରୁନାହାନ୍ତି ପାଠ ଏତେ ପଢ଼ିକି ଯାଇକି ବିଲ ବାଡ଼ିରେ କରୁଛନ୍ତି ନହେଲେ ଦାଦନ ଖଟିବାକୁ ଯାଉଛନ୍ତି ନହେଲେ ବାହାରକୁ ଖଟିବାକୁ ଯାଉଛନ୍ତି ଆଉ ଚାକିରି ତ ପାଇ ପାରିବେନି ନା ବହୁତ ପାଠ ପଢ଼ିକି ଏଇ ନାଇଜର୍ ରହିବାକୁ ହେଲେ ବହୁତ ପାଠ ପଢ଼ା ମାଗୁଛି ପଇସା ବି ଭୀତୁରିଆ ମାଗୁଛନ୍ତି ପଇସା ଦିଅ ଯେଉଁଠି ଗୋଟିଏ କମ୍ପାନିରେ ରହିବାକୁ ଚାହିଁଲେ ବି ପଇସା ମାଗୁଛନ୍ତି ପଇସା ଦିଅ ପଇସା ଆମେ କେଉଁଠୁ ଦେଇପାରିବୁ ସେହି ତ ପାଠ ପଢ଼େଇକି ତ ବେକାର ହୋଇକି ଅଛୁ ଯଦି ସରକାର ଆମକୁ କିଛି ସାହାଯ୍ୟ କରନ୍ତି କିଛି ଚାକିରି କି କମ୍ପାନୀ ଗୋଟିଏ କ'ଣ ଗୋଟିଏ ଆମ ଗାଁରେ ଗୋଟିଏ ବଡ଼ ଖୋଲନ୍ତି ଆମ ପାଠ ପଢ଼ା ପିଲା ଗୁଡ଼ା ସେଥିରେ ରହି ସହଯୋଗ ପାଆନ୍ତେ